ମୁଁ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ ମୋତେ ଆଗକାଳ ପୁରୁଣା ଗୀତ ଶୁଣିବାକୁ ବହୁତ ଭଲ ଲାଗେ ମୋର ପ୍ରିୟ ଗାୟକ ହେଉଛନ୍ତି ଅରିଜିତ ସିଂ

ଆମ ସ୍ଥାନୀୟ ସଙ୍ଗୀତ ବିଷୟରେ ଆମ ସେଇ ମାଲକାନଗିରି ଜିଲ୍ଲାରେ ଅଧିକ ଗୀତ ଅଧିକ ସ୍ଥାନୀୟ ସଙ୍ଗୀତ ବିଷୟରେ ରହିଛି ପୁରୁଣା ଗୀତ ଶୁଣିବା ଦ୍ୱାରା ଆମକୁ ଆନନ୍ଦ ଲାଗେ ମୋତେ ଯାହାକି ଆଗ କାଳର ଗୀତ ହିଁ ବହୁତ ଭଲ ବା ସମସ୍ତଙ୍କୁ ଅଧିକ ଭଲ ଲାଗେ ଆଗ କାଳର ଗୀତ ଏହା ଗୀତ ସମସ୍ତଙ୍କୁ ଭଲ ଲାଗେ ଅରିଜିତ ସିଂର ଗୀତ ଆଜିକାଲିର ଅଧିକ ଅଧିକ ମାତ୍ରାରେ ବଢ଼ିଚାଲିଛି ଏବଂ ସମସ୍ତ ଅରିଜିତ ସିଂଙ୍କୁ ହିଁ ଭଲ ପାଆନ୍ତି ଓ ତାଙ୍କ ଗୀତ ଶୁଣିବାକୁ ଭଲ ପାଆନ୍ତି ଗୀତ ଶୁଣିବା ଦ୍ୱାରା ସମସ୍ତ ଲୋକଙ୍କୁ ମନ ଆନନ୍ଦିତ ହୁଏ ବା କୌଣସି ବିବାହ ଘର ମଧ୍ୟରେ ମଧ୍ୟ ମ୍ୟୁଜିକ୍ ବାଜିଲେ ହିଁ ସମସ୍ତଙ୍କୁ ଭଲ ଲାଗିଥାଏ ଏହା ସମସ୍ତେ ଖୁସିରେ ଖୁସିରେ ଶୁଣିଥାନ୍ତି ଏବଂ ଆନନ୍ଦ ଲାଭ ଉଠାଇଥାନ୍ତି ଏହି ଏହି ପୁରୁଣା ଗୀତ ହିଁ ସମସ୍ତ ଆଗ କାଳର ଲୋକ ଏବଂ ଆଜିକାର ଲୋକ ମଧ୍ୟ ପୁରୁଣା ଗୀତ ହିଁ ଶୁଣିବା ପାଇଁ ଭଲ ଲାଗେ ବା ମୋତେ ମଧ୍ୟ ପୁରୁଣା ଗୀତ ଶୁଣିବାରେ ଭଲ ଲାଗେ ପୁରୁଣା ଗୀତ ଶୁଣିବା ଦ୍ୱାରା ମନ ଆନନ୍ଦ ରହେ ଏବଂ ମନୋରଞ୍ଜନ ଲାଗେ ଏହାକୁ ଶୁଣି ଆମେ ଖୁସିରେ ଖୁସିରେ ଶୁଣିଥାଉ ଲୋକମାନେ ମଧ୍ୟ ଏ ପୁରୁଣା ଗୀତକୁ ଭଲ ପାଆନ୍ତି ଅରିଜିତ ସିଂ ଅରିଜିତ ସିଂ ପ୍ରିୟ ସଙ୍ଗୀତ ଘର ତାଙ୍କ ଗୀତ ଶୁଣିବା ବହୁତ ଭଲ ଲାଗେ ସେ ମଧ୍ୟ ବହୁତ ଗୀତ ଗୁଡ଼ିକ ଗାଇନ୍ତି ଏବଂ ତାଙ୍କୁ କେତେ ଗୁଡ଼ିଏ ଆୱାର୍ଡ଼ ମଧ୍ୟ ମିଳିୁଛିି ଏହା ମିଳିବା ଦ୍ୱାରା ସେ ମଧ୍ୟ ଅଧିକ ଅଧିକ ଅଧିକ ସୁନ୍ଦର ସୁନ୍ଦର ଗୀତ ଯାକ ସବୁ କରୁଛନ୍ତି ଏହା ଆମ ସ୍ଥାନୀୟ ସଙ୍ଗୀତ ସ୍ଥାନୀୟ ସଙ୍ଗୀତ ମାଧ୍ୟମରେ ଆମକୁ ସଙ୍ଗୀତ ଶୁଣିବାକୁ ଭଲ ଲାଗେ ଏବଂ ତାକୁ ଡ୍ୟାନ୍ସ ଖେଳିବାରେ ମଧ୍ୟ ଅଧିକ ଆଗ୍ରହ ହେଇଥାନ୍ତି ଆମର ଅଞ୍ଚଳର ଲୋକମାନେ ଏହା ଶୁଣିବା ଦ୍ୱାରା ଲୋକମାନେ ବହୁତ ଖୁସି ରୁହନ୍ତି ଏବଂ ତାଙ୍କ ସେ ଗୀତ ଶୁଣି ସବୁ ନାଚନ୍ତି ମଧ୍ୟ ଏ ହେଉଛି ଆମର ସ୍ଥାନୀୟ ସଙ୍ଗୀତ